ମୁଁ ବିକଳ୍ପ ଦୌଡ଼ିବା ଦୌଡ଼ିଛି ଯେପରିକି ସ୍ପ୍ରିଣ୍ଟ ସ୍ପ୍ରିଣ୍ଟ ଦୌଡ଼ିବା ଦ୍ଵାରା ମୋତେ ବହୁତ ଶକ୍ତି ଏବଂ ସାହସ ଅନୁଭୂତ ହୋଇଥାଏ ଯାହାଫଳରେ ମୋ ଦେହ ଫିଟ୍ ଏବଂ ସୁସ୍ଥ ରହିବାରେ ସାହାଯ୍ୟ କରେ